ଆମ ଅଞ୍ଚଳ ଧର୍ମ ଉପରେ ପର୍ଯ୍ୟଟନମାନଙ୍କର ବହୁତ ଭଲ ଭାବରେ ପ୍ରଭାବିତ କରିଛି ଯେମିତି ବାହାରୁ ପର୍ଯ୍ୟଟକ ମାନେ ଆମ ଆମ ଆମ ଅଞ୍ଚଳକୁ ବୁଲିବାକୁ ଆସିଲେ ମନେକର ପୁରୀ ହୁଅନ୍ତୁ କିମ୍ବା କୋଣାର୍କ ହୁଅନ୍ତୁ ବାହାରୁ ଯେଉଁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି କୋଣାର୍କର ଐତିହାସିକ ତା'ପରେ ପୁରୀର ଐତିହାସିକ ଯେମିତି ଲିଙ୍ଗରାଜ ମନ୍ଦିରର ଐତିହାସିକ ବିଭିନ୍ନ ଧର୍ମର ଚର୍ଚ୍ଚ ହେଉ କିମ୍ବା ଖ୍ରୀଷ୍ଟିଆନମାନଙ୍କର କୌଣସି କୌଣସି ପର୍ବ ମଧ୍ୟ ହେଉ କି ହିନ୍ଦୁ ଧର୍ମର କୌଣସି ପର୍ବ ହେଉ ଯେମିତିକି ଆମର ଧର୍ମ ଉପରେ ଆଧାରିତ କୌଣସି ଯେକୌଣସି ଜିନିଷ ହେଉ ତାଙ୍କ ବିଷୟରେ ଜାଣିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ କେଉଁ ମନ୍ଦିର କ'ଣ ପାଇଁ ପ୍ରସିଦ୍ଧ ଲାଭ କରିଥାଏ ତା ମଧ୍ୟ ଜାଣିପାରିଥାନ୍ତି